ହଁ ଆମ ପାଖରେ ବିଜ୍ଞାନ ଗଣିତ ପଢ଼ିବା ପାଇଁ ପଢ଼ିବା ପାଇଁ ପିଲାମାନେ ଅଛନ୍ତି ସେମାନେ ବିଜ୍ଞାନ ଆଉ ବିଜ୍ଞାନ କେତେ କଷ୍ଟକର ଆଉ ମ୍ୟାଥ୍ ହେଉଛି କେତେ କଷ୍ଟକର ସେମାନେ ଟ୍ୟୁସନ୍ ଦେଲେ ସେ ପଢ଼ିପାରିବେନି ବିଜ୍ଞାନ ଯଦି ନ ପଢ଼ିବେ ସାଇନ୍ସ୍ ନ ରଖୁଛନ୍ତି ତେଣୁକରି ଡକ୍ଟରୀ ଫକ୍ଟରୀ ପାଠପଢ଼ିବା ପାଇଁ ତାଙ୍କର ସୁବିଧା ହେବନି ମ୍ୟାଥ୍ ଯଦି କମ୍ ଟିକେ ରହୁଛି ଟ୍ୟୁସନ୍ ଯଦି ନ ହେଉଛନ୍ତି ସେ ପାଠ ମ୍ୟାଥ୍ଟାକୁ ନ କଲେ ମ୍ୟାଥ୍ ସବୁଥିରେ ଦରକାର ନା ସାଇନ୍ସ୍ ପାଠରେ ମ୍ୟାଥ୍ଟା ଦରକାର ମ୍ୟାଥ୍ଟା ନପଢ଼ିଲେ ସେମାନେ ଆଗକୁ କିଛି ବଢ଼ିପାରିବେନି ସାଇନ୍ସ ପିଲା ଆମର ଇଞ୍ଜିନିୟରିଂ ହେଲା କି ଡକ୍ଟରୀ ହେଲା ପାଠ ପଢ଼ିବା ପାଇଁ ଏଇ ଦୁଇଟା ନ ରଖିଲେ ପାଠ ପଢ଼ି ଆଗକୁ ଯାଇପାରିବେନି ତେଣୁକରି ସେମାନେ ମ୍ୟାଥ୍ ସାଇନ୍ସଟା ନିହାତି ଟ୍ୟୁସନ୍ ଜରୁରୀ ମନେ କରୁଛନ୍ତି